ଆଜ୍ଞା ଏଇଟା କୋଉ ଛକ ମଣିଜଙ୍ଗା ଠିକ୍ ଅଛି ଏଠି ଗାଡ଼ି ଫାଡ଼ି କିଛି ମିଳିବ କିି ଅଟୋ ଏଠି ତ କୋଉଠି କିଛି ଦେଖାଯାଉନାହାନ୍ତି ଗାଡ଼ି ଟିକେ ହଉ ନମ୍ବରଟା ଦିଅନ୍ତୁ ପଛେ ହଉ

ହେଲୋ ଆଜ୍ଞା ହୁଁ ଅଟୋବାଲା କହୁଛନ୍ତି ଆଜ୍ଞା ଠିକ୍ ଅଛି ମୁଁ ମଣିଜଙ୍ଗା ଛକରେ ଛିଡ଼ା ହୋଇଛି ଜଗତସିଂହପୁର ଯିବି ମେଡିକାଲ୍ କେସ୍ରେ ହଁ କେତେ ପଇସା

ଆଜ୍ଞା କେତେ ସମୟ ରହିବୁ ତିନି ଚାରି ଘଣ୍ଟା ରହିବୁ ଆଜ୍ଞା କେତେ ଭଡ଼ା ନେବେ ଠିକ୍ ଅଛି ହଁ ହଉ ଠିକ୍ ଅଛି ଆପଣ ଆମର ଫ୍ୟାମିଲି ଯିବେ ଆପଣ

ହେଲୋ ଏ ମେଡିକାଲ୍ କେସ୍ରେ ହିଁ ଯିବୁ ତିନି ଚାରି ଘଣ୍ଟା ରହିବୁ ଠିକ୍ ଅଛି ଆସ

କେତେ ପଇସା ସାତଶହ ଠିକ ଅଛି ସାତଶହ ତିନି ଚାରି ଘଣ୍ଟା କିନ୍ତୁ ରହିବାର ଅଛି ଆପଣ ଆସନ୍ତୁ ମଣିଜଙ୍ଗା ଛକରେ ଆମେ ଛିଡ଼ା ହୋଇଛୁ ହଁ ମଣିଜଙ୍ଗା ଆମର ଗାଁ ଭିତରୁ ଅଛି ଦୁଇ ତିନି କିଲୋମିଟର ମଣିଜଙ୍ଗାରୁ ଆମେ ଫ୍ୟାମିଲି ଯିବେ ଆଜ୍ଞା ଆସିି ପହଞ୍ଚନ୍ତୁ ଅଧ ଘଣ୍ଟା ଭିତରେ ଆସି ପହଞ୍ଚିଲେ